ମୋ ମତରେ ଯୋଗ ଶିଖିବା ବୟସ ପାଞ୍ଚ ବର୍ଷରୁ ଉପରେ ହେଲେ ଛୋଟ ଛୁଆମାନେ ଯୋଗ ଆରମ୍ଭ କରିଦେବା ଉଚିତ୍ କାହିଁକିନା କମ୍ ବୟସରେ ଯୋଗ ଶିଖିଲେ ସେମାନଙ୍କର ହାତ ଗୋଡ଼ ଫ୍ଲେକ୍ସିବୁଲ୍ ଥାଏ ନରମ ଥାଏ ସେ ହିସାବରେ ସେମାନେ ଯୋଗ ଠିକ୍ ଭାବରେ ଧରିପାରିବେ ଆଉ ଶିଖିପାରିବେ ଯୋଗ ଛୋଟ ସମୟରେ ଶିଖିଲେ ସେମାନଙ୍କର ଦେହ ସ୍ୱାସ୍ଥ୍ୟ ଭଲ ରହିବ ଆଉ ମୁଖ୍ୟ କାରଣ ହେଲା ଛୋଟ ଛୁଆମାନେ ଯୋଗ ଶିଖିବା ଦ୍ୱାରା ତାଙ୍କର ସ୍ମରଣ ଶକ୍ତି ବଢ଼ିବ ଆଉ ହଜମ ଶକ୍ତି ସେ ବଢ଼ିବ ସେମାନେ ସ୍ମରଣ ଶକ୍ତି ବଢ଼ିବା ଦ୍ୱାରା ସେମାନେ ଭଲ ଭାବରେ ପାଠ ପଢ଼ି ପାରିବେ ପାଠ ମନେରଖିପାରିବେ ଯେଉଥିକି ତାଙ୍କର ଭବିଷ୍ୟତ ଭଲ ରହିବ ସେଥିପାଇଁ ସେମାନେ କମ୍ ବୟସରେ ହିଁ ଯୋଗ ଶିଖିବା ଆରମ୍ଭ କରିଦେବା ଉଚିତ୍ ଛୋଟ ଛୁଆମାନଙ୍କର ଯୋଗ ଶିଖିବା ଦ୍ୱାରା ସେମାନେ ଭଲ ଉନ୍ନତି କରିପାରିବେ ଆଉ ତାଙ୍କ ସେଥିରେ ତାଙ୍କର ହେଉଛି ଏଇଟା ହେଉଛି ତାଙ୍କର ଲାଭ